ଭୂବନେଶ୍ୱରରେ ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ୱ ଦୃଷ୍ଟିରୁ ଜିଲ୍ଲାରେ ଯୁବକମାନଙ୍କ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଏବଂ ସୁଯୋଗଗୁଡ଼ିକ ହେଉଛି ଯେମିତିକି ଇଲେକ୍ଟ୍ରିକ୍ ବିଭାଗରେ ଯେ କୌଣସି ଗୋଟିଏ ଲୋକ ପାଠ ପଢିଛି ସେ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟରେ ଜବ ପାଉଛି ଯେମିତିକି ଆମର ପେପରରେ ହେଉ କିମ୍ବା ପୋଷ୍ଟର ସାହାଯ୍ୟରେ ହେଉ ଆମର ଯେମିତି ଜବର କିଛି ଆଡ଼ଭରଟାଇଜମେଣ୍ଟ ବାହାରୁଛି ଯେଉଁଟାକି ଆମେ ଦେଖିଲା ପରେ ସେ ଜବ ପାଇଁ ଆମେ ଆପ୍ଳାଇ କରିବା ପାଇଁ ଆମର ଯେମିତି ଇଚ୍ଛା ଶକ୍ତି ହେଉଛି ସେମିତି ଭୁବନେଶ୍ୱରରେ ହେଉଛି ଆମର ସ୍ମାର୍ଟ ସିଟି ତ ସେ'ଠି ବହୁତ ପ୍ରକାରର ଇଣ୍ଡଷ୍ଟ୍ରିଆଲ ମାନେ କମ୍ପାନୀ ଅଛି ସେ'ଠି ବହୁତ ଗାର୍ମେଣ୍ଟସ ଫାକ୍ଟ୍ରି ମଧ୍ୟ ଅଛି ସ୍କୁଲ କଲେଜ ଏ ସବୁ ଜିନିଷ କମ୍ପୁଟର ସେକ୍ସନ ହେଉ କିମ୍ବା ଶିକ୍ଷାଗତ ଯୋଗ୍ୟତା ପାଇଁ ହେଉ ଯେକୌଣସି ବିଭାଗର ସେ'ଠି ଚାକିରୀ ମିଳିପାରୁଛି ସବୁ ପ୍ରକାରର ଚାକିରିର ସୁବିଧା ମଧ୍ୟ ସେଠାରେ ଅଛି କ୍ୱାଲିଫିକେସନ ଅନୁସାରେ ମଧ୍ୟ ସେ'ଠି ଚାକିରୀର ନିଯୁକ୍ତି ଦିଆଯାଉଛି ଯେମିତିକି ଜଣେ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ କଲେ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟରେ କରିବାକୁ ପଡ଼ୁଛି ଜଣେ ଯଦି କମ୍ପୁଟର ସାଇନ୍ସ ପଢୁଛି ତ କମ୍ପୁଟର ବିଷୟରେ କିଛି ନଲେଜ ଥିଲେ ସେମାନଙ୍କୁ କମ୍ପୁଟରରେ ନିଯୁକ୍ତି ଦିଆଯାଉଛି ଯେମିତିକି ଜଣେ କି ଗାର୍ମେଣ୍ଟ ଫାକ୍ଟ୍ରିରେ ନର୍ମାଲ ଜଣେ ଗୋଟିଏ ଲୋକ ଯେମିତି ସିଲାଇ ନିଯୁକ୍ତି ହେଉ ବା ଘରୋଇ କାମ ପାଇଁ ମଧ୍ୟ ସେଠାରେ ନିଯୁକ୍ତି ଦିଆଯାଉଛି ଏସବୁ ଜିନିଷ ଆମର ମାନେ କୌଣସି ନା ତାଲିମ କାର୍ଯ୍ୟକ୍ରମ ଅନୁସାରେ ଧନ୍ଦାମୂଳକ ଗୋଟିଏ ମାର୍ଗଦର୍ଶନ ହେବା ପାଇଁ ଆମକୁ ପେପର ଆଡ଼ କିମ୍ବା ପୋଷ୍ଟର ଏସବୁ ଜିନିଷ ଆମକୁ ସାହାଯ୍ୟ କରୁଛି